ଆମର୍ ଇ ଗାଁ ନୁ ସମ୍ବଲପୁରୀ ଗୀତ କଲାକାର୍ମାନେ ବହୁତ୍ଟେ ଅଛନ୍ କିଛି ଲୋକ୍ ତାମାନେ ଆମର୍ ସେ ଆଞ୍ଚଳିକ୍ ଗୀତ ବି ଗାଉଛନ୍ ସବୁ ବେଲେ ସମ୍ବଲପୁରୀ ଗୀତ ବି ଗାଉଛନ୍ ଆମର୍ ଦିଲୀପ ସୁନା ଘରେ ଅଛନ୍ ସେମାନେ ସମସ୍ତେ ସେ ଲୋକଗୀତ ଗାଏସନ୍ ଢୋଲ୍ ନିଶାନ୍ ବଜେଇକରି ସେମାନେ ନାଚ୍ସନ୍ ବି ଆଉ ରସାନନ୍ଦ ସୁନା ବି ସେମାନେ ବହୁତ୍ ବଢ଼ିଆ ଗୀତ ଗାଏସନ୍ ତାକର୍ କଣ୍ଠ ଭଲ୍ ଅଛେ ସମ୍ବଲପୁରୀ ଗୀତ ଯେତେବେଲେ ଗାଏସନ୍ ଅର୍କେଷ୍ଟାରେ ତାହାକୁ ତାମାନେ ତାକର୍ ଗୀତ ଶୁନ୍ ବାଗିର୍ ଲାଗ୍ସି ଭଲ୍ ଲାଗ୍ସି ତାକର୍ ଭଏସ୍ ବି ଭଲ୍ ଅଛେ ତାପରେ ଆମର୍ ଇନୁ କୀର୍ତ୍ତନ୍ ବି ଯେତେବେଲେ କର୍ସନ୍ କୀର୍ତ୍ତନ୍ କଲାବେଲେ ବି ଯେତେବେଲେ ଗୀତମନେ ଗାଉଥିସନ୍ ବୈଠକି କର୍ସନ୍ ବହୁତ୍ ଲୋକ୍ ବସିକରି ଦେଖୁଥିସନ୍ କାଏଁଥିର୍ ଲାଗି ସେ ଗୀତ ସୁନ୍ବାର୍ଲାଗି ସେ ଗୀତ ଭଲ୍ଲାଗ୍ସି ରାତିନୁ କଲେ ବି ସକାଲ୍ପୁଆ ତକ୍ ମାନେ ସମସ୍ତେ ଦେଖୁଥିସନ୍ କାଏଁଥିର୍ଲାଗି ଗୀତ ବାଦ୍ୟ ବଢ଼ିଆ ଲାଗ୍ସି କୀର୍ତ୍ତନ୍ ବି ଯେନ୍ କର୍ସନ୍ ଭଲ୍ କର୍ସନ୍